ଯେନ୍ ପ୍ୟାଣ୍ଟ୍ଟା ଘିନିଚେଁ ଇଥର କଲର୍ ଭଲ୍ ଅଛେ ନାଇଁ ଛାଡ଼୍ବାର୍ ଫିଟିଙ୍ଗ୍ ଗଲା ଠିକ୍ ଅଛେ କିନ୍ତୁ କାଚି ଦେଲେ ସେଟା ଫାଟି ଫାଟି ଯାଉଚେ ଚିରି ହେଇଯାଉଚେ କାହିଁ ଘିନ୍ଲି ପ୍ୟାଣ୍ଟ୍ଟା ବୋଲି ଭାବୁଛେଁ ଆର୍ ତଲି ଆଡ଼ୁ ତ ଚିରି ହେଇଗଲା ନ ତିନ୍ ଦିନ୍ ନାଇଁ ପିନ୍ଧି ଏନ୍ତା ପ୍ୟାଣ୍ଟ୍ କାହିଁ ଘିନ୍ଲି ବୋଲି ଭାବୁଛେଁ ପଏସା ବି ଜହ ହେଇଗଲା ପଏସାକେ ଦେଖ୍ଲା ବେଳ୍କୁ ପ୍ୟାଣ୍ଟ୍ ଠିକ୍ ନାଇଁ ରହିଲା ଏନ୍ତା ଜିନିଷ ନାଇଁ ଘିନ୍ବାର୍ କଥା ହୋ